ହ୍ୟାଲୋ ହ୍ୟାଲୋ ହ୍ୟାଲୋ କିଏ କହୁଥିଲେ ହଁ ମୁଁ କହୁଛି ଆପଣ କିଏ କହୁଥିଲେ ମ୍ୟାଡ଼ାମ୍ କେଉଁଠୁ କହୁଥିଲେ କ'ଣ କହୁଥିଲେ ମ୍ୟାଡ଼ାମ୍ କୁହନ୍ତୁ ଆପଣ କ'ଣ କହୁଥିଲେ କୁହନ୍ତୁ ମ୍ୟାଡ଼ାମ୍ ଆଜ୍ଞା ଆଚ୍ଛା ଆପଣଙ୍କ ପରିବାର ଫଟୋ ଏଠିକି ପରିବାର ଆସିବେ ନା ଆପଣଙ୍କ କୌଣସି ଲୋକେଶନ୍କୁ ମୁଁ ଯାଇ ଫଟୋ ଉଠେଇବି ନାଁ ଆପଣଙ୍କ ଘରେ ଉଠେଇବି ଆଚ୍ଛା ଆଚ୍ଛା ମ୍ୟାଡ଼ାମ୍ ସେଇଟା ଗ୍ରୁପ୍ ଫଟୋ ଉଠିବ ନାଁ ଜଣଜଣ କରି ଉଠିବ ମ୍ୟାଡ଼ାମ୍ ପାସ୍ ଫଟୋ ଉଠେଇବେ ନା ଫୁଲ୍ ଫଟୋ ଉଠେଇବେ ଆଚ୍ଛା ମ୍ୟାଡ଼ାମ୍ କିଛି ବ୍ୟାକ୍ଗ୍ରାଉଣ୍ଡ୍ କାମ ହବ ନା ସେମିତି ନର୍ମାଲ୍ ଯାହା ପଛଆଡ଼େ ଅଛି ସେମିତି ଫଟୋ ଉଠିବ ଆଚ୍ଛା ଆଚ୍ଛା ବ୍ୟାକ୍ଗ୍ରାଉଣ୍ଡ୍ ହବ ଆଚ୍ଛା କେତେ ତାରିଖକୁ ଦରକାର ମ୍ୟାଡ଼ାମ୍ ଆଚ୍ଛା ମ୍ୟାଡ଼ାମ୍ ମୋତେ ତ ଆଜି ଟାଇମ୍ ନାହିଁ ମୁଁ ଦେଖେ ଡାଇରୀ ଦେଖେ ଆପଣଙ୍କୁ ଦେଇପାରିବି କି ନାଇଁ କହୁଛି ଗୋଟେ ମିନିଟ୍ ରୁହନ୍ତୁ ଆଚ୍ଛା ଆପଣ ଗୋଟେ କାମ କରୁନାହାନ୍ତି ମ୍ୟାଡ଼ାମ୍ ବାଇଶ ତାରିଖ ନେଲେ ଚଳିବ ଆଚ୍ଛା ମ୍ୟାଡ଼ାମ୍ ଗୋଟେ କୋଡ଼ିଏ ତାରିଖ ଯଦି ଦେବି ମୁଁ ଏମର୍ଜେନ୍ସି ମୋର ଅଲଗା କାମ ଅଛି ମୁଁ ଆପଣଙ୍କ କାମ କରିବି ଯଦି ଆପଣ ଗୋଟେ କାମ କରନ୍ତୁ ମୋତେ କିନ୍ତୁ ମୋର ଫଟୋର ଚାର୍ଜେସ୍ ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି ମ୍ୟାଡ଼ାମ୍ ମୁଁ ଯଦି ଫୁଲ୍ ଫଟୋ ଉଠାଉଛି ମୋର ଫୁଲ୍ ଫଟୋ ଗୋଟାକ ମ୍ୟାଡ଼ାମ୍ ପଚାଶ ଟଙ୍କାରୁ ଷାଠିଏ ଟଙ୍କା ଭିତରେ ଆସୁଛି ଯଦି ଡିଜିଟାଲ୍ରେ ଫଟୋ ଉଠେଇବେ ବା ଗ୍ଲସି ପେପର୍ରେ ଉଠେଇବେ ଗ୍ଲସି ପେପର୍ରେ ଉଠେଇଲେ ଆପଣଙ୍କର ପଇସା ଆସିଯିବ ସତୁରୀ ଟଙ୍କା ଆଉ ଯଦି ଆପଣ ନର୍ମାଲ୍ ଫଟୋ ଉଠେଇବେ ଡ଼ିଏସ୍ଏଲଆର୍ରେ ଯଦି ନ ଉଠେଇ ନର୍ମାଲ୍ କ୍ୟାମେରାରେ ଉଠେଇବେ ତାହେଲେ ଆପଣଙ୍କୁ ତିରିଶ୍ ଟଙ୍କା ଭିତରେ ଆସିବ ଆପଣ କ ମାନେ କେଉଁଭଳି ଫଟୋ ଉଠେଇବାକୁ ଚାହୁଁଛନ୍ତି କମେଇବାରେ ମୋର କିଛି କଥା ନାହିଁ ମ୍ୟାଡ଼ାମ୍ କେଉଁଠୁ ଆସିବ ଇଙ୍କ୍ ରେଟ୍ କେତେ ହେଲାଣି ପେପର୍ ରେଟ୍ କେତେ ହେଲାଣି ଆପଣ ଆଜିର ଡେଟ୍ରେ ଜାଣୁଛନ୍ତି କି ମ୍ୟାଡ଼ାମ୍ ଖାଲି ଇଙ୍କ୍ର ମୂଲ୍ୟ ପରା ଆସିଗଲାଣି ତିନିହଜାର ଟଙ୍କା ଚାରିଟା ଇଙ୍କ୍ ପକେଇଲାବେଳକୁ ଗୋଟେ ପ୍ରିଣ୍ଟର୍ରେ ଆଉ ଫଟୋ କେମିତି ମ୍ୟାଡ଼ାମ୍ ଆସିବ କ'ଣ ଆସିବନି ଯଦି କହୁଛନ୍ତି ଆପଣଙ୍କ ପାଇଁ ଟଙ୍କା କମ କରିଦେବା ତା'ଠାରୁ ଅଧିକ କମ କରିହେବ ନାହିଁ ଆଚ୍ଛା ଠିକ୍ ଅଛି ଦେଖିବା ତିରିଶ ବାଲାଟା ଯଦି ଆପଣ କହୁଛନ୍ତି ତିରିଶ୍ ବାଲାଟା ଆପଣଙ୍କୁ ପଚିଶ୍ ଟଙ୍କା ରଖନ୍ତୁ ଆଉ ସତୁରୀ ବାଲାଟା ଷାଠିଏ ଟଙ୍କା ରଖନ୍ତୁ କିନ୍ତୁ କାମ ଦେଖିବେ କାମ ଦେଖିଲା ପରେ ଆପଣ ନିଜେ ଜାଣିବେନି କେମିତି ଫଟୋ ଉଠୁଛି କେମିତି କାମ ବି ହଉଛି ଆମର ବି ନାଁ ବି ଅଛି ନିମାପଡ଼ାରେ ୱାଇକେସିର ଷ୍ଟୂଡ଼ିଓ ୱାଇକେସିର ବହୁତ୍ ନାଁ ଅଛି ହଉ ଠିକ୍ ଅଛି ମ୍ୟାଡ଼ାମ୍ ତାହେଲେ ମୁଁ ଆପଣଙ୍କୁ କାଲି ଯାଇକରି ଏଇ ନମ୍ବରରେ ଆପଣଙ୍କର ତ ଠିକ୍ ଅଛି ମୁଁ ଏ ନମ୍ବର୍ ନୋଟ୍ କରୁଛି ଆପଣଙ୍କ ନାଁଟା ଆଉଥରେ କହିଦେଲେ ମ୍ୟାଡ଼ାମ୍ କ'ଣଟା ହଉ ଠିକ୍ ଅଛି ମ୍ୟାଡ଼ାମ୍ ଧନ୍ୟବାଦ୍ ମ୍ୟାଡ଼ାମ୍ ମୁଁ ଯାଇକରି ଆପଣଙ୍କୁ କଲ୍ କରିବି ଆଉ ଆଜ୍ଞା ଆଜ୍ଞା